ଓଡ଼ିଶାରେ କୃଷିମାନେ ଅନେକ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ବର୍ଷା କୀଟନାଶକ ଔଷଧ ଏମିତି ଅନେକ ପ୍ରକାର ସମସ୍ୟା ରହିଥାଏ କୃଷକମାନେ ଅନେକ ସମସ୍ୟା ଦ୍ୱାରା ମରି ମଧ୍ୟ ଯାଉଛନ୍ତି ସେମାନେ କରଜ ଆଣି କୃଷି କାର୍ଯ୍ୟ କରିଥିବାରୁ କୃଷିକୁ କିଛି ଉତ୍ପାଦାନ ନହଲେ ସେମାନେ ସେହି କରଜ ନ ଶୁଝିପାରି ମରିଯାଉଛନ୍ତି ଏମିତି ଅନେକ ଓଡ଼ିଶାର କୃଷକ କ୍ଷେତ୍ରରେ ସମସ୍ୟା ଦେଖାଯାଏ ଏହି କାରଣ ଯୋଗୁଁ ତାଙ୍କର ଭବିଷ୍ୟତ କୋଡ଼ିଚାଷ ପିଡ଼ି ଚାଷ କାମ କରିବାକୁ ପସନ୍ଦ କରନ୍ତି ନାହିଁ